ଭାରତରେ ଅନେକ ନୃତ୍ୟଶୈଳୀ ଅଛି ଯେପରିକି ଓଡ଼ିଶୀ କଥକ ମଣିପୁରୀ ଘୁମର କୁଚିପୁଡ଼ି ଭାରତନାଟ୍ୟମ ଭାଙ୍ଗଡ଼ା ଏବଂ ଗରବା ଏବଂ ଇତ୍ୟାଦି ଆମ ଭାରତରେ ପ୍ରସିଦ୍ଧ ନୃତ୍ୟ ଶୈଳୀ ଅଟେ ହଁ ହଁ ମୁଁ ଅନେକ ନୃତ୍ୟଶିଳ୍ପୀଙ୍କୁ ଜାଣିଛି ଯେପରିକି ପଣ୍ଡିତ ବିରଜୁ ମହାରାଜ ଶୋଭନ ନାରାୟଣ ସୋନାଲ ମାନିସିଂ ତା'ପରେ ଉଦୟ ଶଙ୍କର ଉଦୟ ଶଙ୍କର ତା'ପରେ ପଦ୍ମ ସୁବରମନ୍ୟମ ତା'ପରେ ମଲିକା ସାରାଭାଇ ଆଉ ୟାମିନି ଏହା ଏତିକି ମୋର ପ୍ରିୟ ନୃତ୍ୟ ଶିଳ୍ପୀ ଅଟନ୍ତି